ମୁଁ ଗୋଟେ ଡୋର୍ ସ୍କ୍ରିନ୍ କଟକରୁ ଆଣିଥିଲି ସେ ତାର ରଙ୍ଗ ବହୁ ସୁନ୍ଦର ଥିଲା ଆଉ ତାକୁ କମ୍ ରେଟ୍ରେ ବହୁତ କମ୍ ରେଟ୍ରେ ଆଣିଥିଲି କିନ୍ତୁ ଭାରି ସୁନ୍ଦର ହୋଇଥିଲା ଲୋକମାନଙ୍କ ବହୁତ ପ୍ରଶଂସା ହେଲା ଆଉ ଯାହାଫଳରେ ସମସ୍ତେ କହିଲେ କି ବହୁତ ସୁନ୍ଦର ହୋଇଛି ଆଉ କମ୍ ପଇସାରେ ପଇସା ଅନୁସାରେ ଜିନିଷଟି ବହୁତ ସୁନ୍ଦର ହୋଇଥିଲା ଆଉ ମୁଁ ତାକୁ ଭଲ ଲାଗିଲା ବ୍ୟବହାର କଲାପରେ ବହୁତ ଭଲ ଲାଗିଲା